ହଁ ମୋର ପ୍ରିୟ ଦୌଡ଼ା ସମ୍ବନ୍ଧୀୟ ଜୋକ୍ ମୁଁ ଏକ କହିଥିଲି ଏବଂ ଜୋକ୍ ଲୋକମାନଙ୍କୁ ଶୁଣେଇବାକୁ ମୋତେ ଭଲଲାଗେ ଏବଂ ଲୋକମାନେ ମୋ ଜୋକ୍ ଶୁଣି ଲୋକମାନଙ୍କୁ ହସିବାକୁ ମଧ୍ୟ ଭଲ ଲାଗେ ଏଁ ଏବଂ ଯେଉଁ ରହୁଛି ମୋର ମିନ୍ସ ମିନ୍ସ ମୁଁ ମୋର ଅଁ ହ୍ଵାଟଶାପ୍ ହ୍ଵାଟଶାପରେ ଏବଂ ଫେସେବୁକରେ ଏକ ମିମ୍ସ ମୁଁ ସେୟାର କରିଥିଲି ଯାହାକି ଲୋକମାନଙ୍କ ପାଖରେ ଯେବେ ପହଁଞ୍ଚିଲା ସେମାନେ ହସିବାକୁ ଲାଗିଲେ ଏବଂ ହସିବାରେ ଭଲ ମୋତେ କମେଣ୍ଟ ମଧ୍ୟ ଦେଇଥିଲେ ଏବଂ ମଜାଦାର ମେମୋରି ହିସାବରେ ସେ ମୋର ଅଂଶଗ୍ରହଣ କରିଛି ଏବଂ ତାହା ଆଜି ପର୍ଯ୍ୟନ୍ତ ମୋ ଫୋନରେ ଅଛି ମୁଁ ତାକୁ ସେୟାର ମଧ୍ୟ ସମସ୍ତଙ୍କ ପାଖକୁ କରେ ଏବଂ ତ ଯେଉଁ ରହୁଛି ଜୋକ୍ ରହୁଛି ଜୋକ୍ସ ମୋତେ ମଧ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ଶୁଣୁଛି ମୋତେ ଆଗକୁ ମଧ୍ୟ ମୁଁ ଶୁଣେଇବି